ବାର୍ଷିକ ଯାତ୍ରା ହେଉଛି ଆମର ଦିଗିପୁଡ଼ ଯାହା ସ୍ଵାଧୀନତା ପରଠାରୁ ଆମ ଏହି ଅଞ୍ଚଳରେ ଚାଲିଅଛି ଆମ ଏ ଅଞ୍ଚଳରେ ବିଭିନ୍ନ ପ୍ରକାରର ନୃତ୍ୟ ସଙ୍ଗୀତ ଯାତ୍ରା ପାଞ୍ଚଦିନ ଧରି ଚାଲୁ ରହିଥାଏ ପାଞ୍ଚଦିନ ଧରି ଆମେ ଏଇ ଯାତ୍ରାର ଉପଭୋଗ କରିଥାଉ ଯାହାଫଳରେ ଆମ୍ଭେମାନେ ନିଜକୁ ମନୋରଞ୍ଜିତ କରିପାରିଥାଉ ଏହି ବାର୍ଷିକ ଯାତ୍ରା ଅଗ୍ନି ପୂର୍ଣ୍ଣିମାର ଆରମ୍ଭରେ ହୋଇଥାଏ ଯାହାଫଳରେ ଅଗ୍ନିର ପୂର୍ଣ୍ଣିମାରେ ଆମ୍ଭେମାନେ ଏହି ପର୍ବଶ୍ର ସହ ଆମ ଯାତ୍ରାକୁ ମଧ୍ୟ ଆରମ୍ଭ କରିଥାଉ ଏହି ଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଜନସାଧାରଣମାନେ ଆସିଥାନ୍ତି ଏହି ଯାତ୍ରାର ଉପଭୋଗ କରିବା ପାଇଁ ଏବଂ ଆମ୍ଭେମାନେ ସାଙ୍ଗସାଥିମାନେ ଏହି ଯାତ୍ରାର ବିଶେଷ ଭାବରେ ଖୁବ୍ ମଜାମସ୍ତି କରି ଆମ୍ଭେମାନେ ଏହି ଯାତ୍ରାକୁ ଆଉ ଏହି ପର୍ବକୁ ମିଳିମିଶି ପାଳନ କରିଥାଉ